ପଶୁପାଳନ ଏପରି ଏକ ସଂସ୍ଥା ଯେଉଁଥିରେ କିି ବହୁତ କୃଷକ ମାନଙ୍କର ହାତ ସେମାନେ ନିୟୋଜିତ ଥାଆନ୍ତି ପଶୁମାନଙ୍କୁ ଗୋଟିଏ ବଡ଼ ଏରିଆ ବା ବଡ଼ ଜମିରେ ସେମାନଙ୍କର ଘର କରିକି ରଖାଯାଆନ୍ତି ଆଉ ସେମାନଙ୍କୁ ଖାଇବା ପାଇଁ ଦୁଧ ମାଂସ ଏବଂ ଅନ୍ୟାନ୍ୟ ଖାଇବାର ବ୍ୟବସ୍ଥା ମଧ୍ୟ କରିଦିଆଯାଇଥାଏ ଯେଉଁଦ୍ୱାରା କିି ପଶୁମାନେ ବହୁତ ସୁସ୍ଥ ଏବଂ ସୁବଳ ରହିଥାଏ ଏବଂ ଏହି କାମ କରିବା ପାଇଁ ବହୁତ କୃଷକ ମାନଙ୍କର ହାତ ଥାଏ ଯୋଉଦ୍ୱାରା କି ଏହି ପଶୁପାଳନଟି କାର୍ଯ୍ୟଟି ହୋଇଥାଏ ଏବଂ ସେମାନଙ୍କର ଯତ୍ନ ନିଅନ୍ତି ସେମାନେ ବହୁତ ସୁନ୍ଦର ଭାବେ କାର୍ଯ୍ୟ କରନ୍ତି